ଆମ ଅଞ୍ଚଳର ଷ୍ଟାଡ଼ିୟମ୍ ମୋରନା ଗ୍ରାଉଣ୍ଡରେ କ୍ରୀଡ଼ା କାର୍ଯ୍ୟକ୍ରମଙ୍କ ଆୟୋଜନ ପାଇଁ ଖେଳ ପଡ଼ିିଆ ଉପଲବ୍ଧ ଅଛି ଯେପରିକି ଖେଳ ପଡ଼ିଆରେ ଆମେ ସ୍ପୋର୍ଟସ୍ କ୍ଲବ୍ କ୍ରୀଡ଼ା କତ୍ରୁପକ୍ଷଙ୍କ ତରଫରୁ ଆମର ବହୁତ ବଡ଼ ଖେଳ ପଡ଼ିିଆ ଅଛି ସେଥିରେ ଆମେ ଖେଳୁଛୁ ଯେପରିକି ବାସ୍କେଟ୍ବଲ୍ ବ୍ୟାଡ଼ମିନ୍ଟନ୍ କ୍ରିକେଟ୍ ଏମିକି ବହୁତ କିଛି ଖେଳ ଆମେ ଆମ ଅଞ୍ଚଳର ଷ୍ଟାଡ଼ିୟମ୍ ଯୋଉଟାକି ଖେଳ ପଡ଼ିଆ ଆମେ ସେଠି ସବୁ ଜିନିଷ ଖେଳୁଛୁ ତ ସେଠି ଆମକୁ ବହୁତ ସୁବିଧା ଉପଲବ୍ଧ ଥାଏ ଯେପରିକି ଆମର ପିଇଟି ସାର୍ ଗୋଟେ ଯାଆନ୍ତି ସେଠୁ ଇଏ କରିବା ପାଇଁ ପିଇଟି ସାର୍ଙ୍କ ସହିତ ଆମେ ସମସ୍ତେ ଯାଇକି ଆମ ସାଙ୍ଗ ସାଥିମାନଙ୍କ ସହିତ ବ୍ୟାଡ଼ମିନ୍ଟନ୍ କ୍ରିକେଟ୍ ଆଉ କବାଡ଼ି ବାସ୍କେଟ୍ବଲ୍ ଭଲିବଲ୍ ଫୁଟ୍ବଲ୍ ଏମାନେ ବହୁତ କିଛି ଖେଳ ଆମେ ଖେଳିଥାଉ